ମୁଁ ଯେତେବେଳେ ପ୍ରଥମ ପଢ଼ୁଥିଲି ଶିକ୍ଷକ ଶିକ୍ଷକମାନଙ୍କୁ ଦେଖିକି ବହୁତ ଖୁସି ଲାଗୁଥିଲା କାରଣ ମୋତେ ବି ଦିନେ ନା ଦିନେ ଶିକ୍ଷକ ହେବ ପାଇଁ ଇଚ୍ଛା ଥିଲା ସେଥିପାଇଁ ମୁଁ ମାନେ ମୁଁ ପାଠ ପଢ଼ିଲି ପ୍ରଥମରୁ ଦଶମ ଯାଏଁ ପଢ଼ିଲି ଦଶମ ପରେ ପ୍ଲସ୍ ଟୁ କଲି ପ୍ଲସ୍ ଟୁ ପରେ ପ୍ଲସ୍ ଥ୍ରୀ କଲି ପ୍ଲସ୍ ଥ୍ରୀ ପରେ ମୁଁ ବି ଇ ଡି ପରୀକ୍ଷା ଦେଲି ବି ଇ ଡି ପରୀକ୍ଷାରେ ମୁଁ ଉତିର୍ଣ୍ଣ ହେଲାପରେ ବି ଇ ଡି କୋର୍ସ୍ କଲି ବି ଇ ଡି କରିସାରିବା ପରେ ସେଥିରେ ବିଭିନ୍ନପ୍ରକାର ଏଗ୍ଜାମ୍ ହେଲା ସେହି ଏଗ୍ଜାମ୍ରେ ମୁଁ କ୍ୱାଲିଫାଏ କଲି କ୍ଵାଲିଫାଏ କରିବା ଦ୍ଵାରା ମୋତେ ବହୁତ ଖୁସି ଲାଗିଲା କାରଣ ମୁଁ ଜଣେ ଶିକ୍ଷକ ହୋଇପାରିଲି ବୋଲି ନିଜକୁ ଗର୍ବ ଅନୁଭବ କଲି ଗର୍ବ ଅନୁଭବ କରିବା ଦ୍ଵାରା ଆମ ଘରେ ବହୁତ ଖୁସି ହେଲେ ଏବଂ ଗାଁରେ ମଧ୍ୟ ବହୁତ ଲୋକ ଖୁସି ହେଲେ ଗାଁରେ ମୁଁ ପିଲାମାନଙ୍କୁ ମାଗଣାରେ ଶିକ୍ଷାଦାନ କଲି ଏବଂ ସରକାରଙ୍କ ଦ୍ଵାରା ବହୁତ ନୀଚ ଜାଗାରେ ମୋତେ ପୋଷ୍ଟିଂଟା ମିଳିଲା ସେଠାରେ ଲୋକମାନେ କିଛି ଜାଣନ୍ତି ନାହିଁ ମାନେ ପାଠ କ'ଣ ସେଥିରେ କିଛି ତାଙ୍କର ମାନେ କିଛି ଜାଣନ୍ତି ନାହିଁ ସେମାନେ ପାଠକୁ ପଢ଼ିଲେ କ'ଣ ହେବ କ'ଣ ନାଇଁ ସେମାନେ କିଛି ଜାଣନ୍ତି ନାହିଁ ତାଙ୍କୁ ମୁଁ ପାଠ ପଢ଼ାଇଲି ତାଙ୍କେ ମାନେ ପାଠ ବୁଝୁ ନଥିଲେ କିନ୍ତୁ ମୁଁ ତାଙ୍କୁ ବିଭିନ୍ନପ୍ରକାର କୌଶଳ ମାନେ ବିଭିନ୍ନପ୍ରକାର ଭିଡ଼ିଓ ଦେଖେଇକି ଗୀତ ଶୁଣାଇକି ଗପ କହିକି ତାଙ୍କୁ ପାଠ ପଢ଼ାଇଲି ଯାହା ଦ୍ଵାରା ସେମାନେ ପାଠ ପଢ଼ିବା ପାଇଁ ବି ଇଚ୍ଛା କଲେ ଇଚ୍ଛା କରିବା ଦ୍ଵାରା ମୋତେ ମଧ୍ୟ ତାଙ୍କୁ ପାଠ ପଢ଼ାଇବାକୁ ବହୁତ ଇଚ୍ଛା ହେଲା ସେ ପାଠକୁ ସେମାନେ କୌଣସି କାମ କରିବାକୁ ଛାଡ଼ିକି ପାଠ ପଢ଼ିବା ପାଇଁ ବହୁତ ଇଚ୍ଛା ପ୍ରକାଶ କଲେ ପାଠ ପଢ଼ିବା ଦ୍ଵାରା ସେମାନେ ମଧ୍ୟ ନିଜ ଜୀବନରେ ସେମାନେ କ'ଣ କରିବେ କ'ଣ ନାଇଁ ସେଇଥିପାଇଁ ମଧ୍ୟ ସେମାନେ ଭାବିଲେ ଯାହା ଦ୍ଵାରାକି ବିଭିନ୍ନପ୍ରକାର ଛୋଟ ପିଲାମାନେ କିଏ ଡକ୍ଟର ହେବି କହିଲା କିଏ ପୁଲିସ୍ ହେବି କହିଲା କିଏ ଟିଚର୍ ହେବି କହିଲା ଏହା ଶୁଣିକି ମୋତେ ବହୁତ ଖୁସି ଲାଗିଲା ତା'ପରେ ଦିନେ ସେମାନେ ତାଙ୍କୁ ଗୋଟେ ମାନେ ପୋଷ୍ଟିଂ ବାହାରିଲା ସେଥିରେ ସେମାନେ ପକାଇଲେ କେତେକ ପିଲା ସେଥିରେ ଉତିର୍ଣ୍ଣ ହେଲେ ତ କେତେକ ପିଲା ଉତିର୍ଣ୍ଣ ହେଲେନି ଯେଉଁ ପିଲାମାନେ ବି ସେଥିରେ ଉତିର୍ଣ୍ଣ ହେଲେ ସେମାନଙ୍କର ଇଣ୍ଟର୍ଭିଉ ହେଲା ସେମାନେ ପାଇଲେ ତାହା ଦେଖି ମୋତେ ବହୁତ ଖୁସି ଲାଗିଲା ଯାହା ଫଳରେ ମୁଁ କିଛି ଲୋକଙ୍କୁ ପଢ଼ାଇ ପାରିଲି କିଛି ଲୋକ ଉତିର୍ଣ୍ଣ ହେଲେ ତାହା ଦେଖି ମୁଁ ବହୁତ ଖୁସି ହୋଇଗଲି